ହଁ କୁହନ୍ତୁ ଆଜ୍ଞା ହଁ ଆଜ୍ଞା ଆମ ଦୋକାନରେ ବଡ଼ା ପିଆଜି ସିଙ୍ଗେଡ଼ା ସବୁ ରକମ ଜିନିଷ ମିଳୁଛି ଆପଣ କେଉଁଟା ନେବେ ଦେଖନ୍ତୁ ସକାଳ ଟାଇମ୍ରେ ଆପଣଙ୍କୁ ମିଳିବ ବଡ଼ା ପିଆଜି ଇଟିଲି ଦୋସା ଆଉ ସନ୍ଧ୍ୟା ଟାଇମ୍ରେ ଆପଣଙ୍କୁ ମିଳିବ ପିଆଜି ଆଳୁଚପ୍ ସିଙ୍ଗେଡ଼ା ପକୁଡ଼ି ଏସବୁ ମିଳିବ ଆଜ୍ଞା ମିଳିପାରିବ ମିଳିପାରିବ ଆଜ୍ଞା ଗୋଟେ ଗୋଟେ ପିସ୍କୁ ପାଞ୍ଚଶହ ଟଙ୍କା ଲେଖା ଆଜ୍ଞା ପ୍ଲେଟ୍ ନାଇଁ ପିସ୍କୁ ପାଞ୍ଚ ଟଙ୍କା ଲେଖାଁ ପ୍ଲେଟ୍ କୋଡ଼ିଏ ଟଙ୍କା ଲେଖାଁ ହବ ଚାରିଟା ପିସ୍ ଆଇବ ସାଥିରେ ତରକାରୀ ଥିବ ତରକାରୀ ନେଇ ଖାଇପାରିବେ ଛଣା ତରକାରୀ ନହେଲେ ଆପଣ ଚଟଣୀ ଦେଇ ଖାଇପାରିବେ ଆଜ୍ଞା ଆପଣ ଯଦି ପଚାଶ ପ୍ଲେଟ୍ ଅର୍ଡ଼ର କରିବେ ତାହାଲେ ଆପଣଙ୍କୁ କିଛି ଆଡ୍ଭାନ୍ସ୍ ଦେବାକୁ ପଡ଼ିବ ଆଜ୍ଞା ଆଡ୍ଭାନ୍ସ୍ ଦିଆହବାକୁ ପଡ଼ିବ ଆଡ୍ଭାନ୍ସ ସହିତ ଆପଣଙ୍କ ଆଡ଼୍ରେସ୍ ବି ଦେବାକୁ ପଡ଼ିବ ଆପଣ କେବେ ନେବେ କି ଆପଣଙ୍କ ସାମାନଟା କି ପୋଗ୍ରାମ୍ ଅଛି ଆପଣଙ୍କ ଘରେ କ'ଣ ବାର୍ଥ ଡ଼େ ଅଛି ଆପଣଙ୍କର ଓଃ ହାପି ବାର୍ଥ ଡ଼େ ମୋ ତରଫରୁ ପଚାଶ ପ୍ଲେଟ୍ ନେବେ ତ ହଁ ଆଜ୍ଞା ହେଇଯିବ ପଚାଶ ପ୍ଲେଟ୍ କିଛି ଆଡ଼ଭାନ୍ସ୍ ଦେବାକୁ ପଡ଼ିବ ଗୋଟେ ପ୍ଲେଟ୍ କୋଡ଼ିଏ ଟଙ୍କା ଲେଖାଁ ହିସାବ କଲେ ପଚାଶ ପ୍ଲେଟ୍କୁ ଆପଣଙ୍କୁ ଆଇବ କୋଡ଼ିଏ ଇନ୍ଟୁ ପଚାଶ ହଜାର ଟଙ୍କା ଆଇବ ଆମକୁ ମିିଳିବ ସେଭେଣ୍ଟି ପରସେଣ୍ଟ୍ ଆଡ଼ଭାନ୍ସ୍ ଦେବାକୁ ପଡ଼ିବ ସାତଶହ ଟଙ୍କା ଆଡ଼ଭାନ୍ସ୍ ଦେବାକୁ ପଡ଼ିବ ଆମ ପିଲା ଯାଇକରି ଆପଣଙ୍କ ଘରେ ଛାଡ଼ିକି ଆଇବେ ଗାଡ଼ି ନେବେ ସିଙ୍ଗେଡ଼ା ନେବେନି କି ଆଜ୍ଞା ପିଆଜି ଆଉ ପିଆଜି ଆଉ ବରା ନେବେ ତ ହଁ ପିଆଜି କେତେ ପ୍ଲେଟ୍ ନେବେ ଆଜ୍ଞା ପଚାଶ ପ୍ଲେଟ୍ ଆପଣଙ୍କ ପିଆଜି ପଚାଶ ପ୍ଲେଟ୍ ପଚାଶ ପ୍ଲେଟ୍ ପଚାଶ ପଚାଶ ଶହେ ପ୍ଲେଟ୍ ଆଜ୍ଞା ଆଜ୍ଞା ବରା ବରା ହଁ ବଡ଼ା ବଡ଼ା ବଡ଼ା ଆଉ ପିଆଜି ଆପଣ ନେବେ ହଁ ହଁ ଆଜ୍ଞା ପଚାଶ ପଚାଶ ଶହେ ପ୍ଲେଟ୍ ତା' ସହିତ କ'ଣ ଚଟଣୀ ଦେବି ଆଜ୍ଞା ଲଙ୍କ ଲଙ୍କା ଚଟଣୀ ଆଜ୍ଞା ଭୁଲ୍ କହିଲେ ଆଜ୍ଞା ଶୁଣନ୍ତୁ ଆଜ୍ଞା ଆପଣଙ୍କର ଶହେ ପ୍ଲେଟ୍ ଯିବ ପଚାଶ ପ୍ଲେଟ୍ ବଡ଼ା ଯିବ ପଚାଶ ପ୍ଲେଟ୍ ପିଆଜି ଯିବ ହଁ ଚଟଣୀ ଚଟଣୀ କେତେ ନେବେ ଆଜ୍ଞା ଚଟଣୀ ଆମ ବରା ପିଆଜି ନେଲେ ଆମେ ଚଟଣୀ ଦେଉଛୁ ଧନିଆ ପତ୍ର ଚଟଣୀ ଦେଉଛୁ ନଡ଼ିଆ ଚଟଣୀ ଦେଉଛୁ ଟମାଟୋ ଚଟଣୀ ଦେଉଛୁ ଆପଣ କିନ୍ ପ୍ରକାରର ଚଟଣୀ ଆମ ପାଖରେ ଅଛି ଆଭେଲେବଲ୍ ଅଛି ଆପଣ କେଉଁଟା ନେବେ ଆପଣ ତରକାରୀ ବି ନେଇପାରିବେ ଚଣା ଚଣା ବି ନେଇପାରିବେ ଚଣା ତରକାରୀ ନେଲେ ଆପଣଙ୍କୁ କିଛି ଏକ୍ସଟ୍ରା ପଡ଼ିବ ଆଜ୍ଞା ଚଣା ତରକାରୀ ନେଲେ ଆପଣଙ୍କୁ ଶହେ ଦୁଇଶହ ଏକ୍ସଟ୍ରା ପଡ଼ିଯିବ ଆଜ୍ଞା ଶହେ ଟଙ୍କା ଇଚ୍ ଚିଲିଟା ଆପଣଙ୍କୁ ଫ୍ରି ପଡ଼ିବ ଶହେ ଟଙ୍କା ଏକ୍ସଟ୍ରା ପଡ଼ିଯିବ ଆଜ୍ଞା ଶହେ ଟଙ୍କା ଏକ୍ସଟ୍ରା ପଡ଼ିବ ଶହେ ଶହେ ଶହେ କୋଡ଼ିଏ ଟଙ୍କା ଆପଣଙ୍କୁ ଘରଟି ଡେଲିଭରି ଆପଣଙ୍କ ଘର କେଉଁଠି କହିଲେ ଆଜ୍ଞା ଓ ଥାର୍ଟି ସିକ୍ସ୍ ଓ କେ ଓ କେ ଓ କେ ମୁଁ ଆପଣଙ୍କୁ ଆଡ଼୍ରେସ୍ ରଖି ଦେଉଛି ମୁଁ ଆପଣଙ୍କ ଘରେ ଡେଲିଭରି କରିଦେଉଛି ଆଜ୍ଞା ପିଲାମାନେ ଯାଉଛି ଯାଇକି ଡେଲିଭରି କରିଦେଉଛି ପେମେଣ୍ଟ୍ଟା ପିଲା ଗଲେ ଯାଇକି ଦେବେ ହେଲା ହଉ ଆଜ୍ଞା ଠିକ୍ ଅଛି ଆପଣଙ୍କ ଦିନ ଭଲ ହଉ ରହୁଛି ଆଜ୍ଞା